ହଁ ମୋର ପ୍ରିୟ ଖେଳ କ୍ରିକେଟ୍ ମୁଁ କ୍ରିକେଟ୍କୁ ନେଇ ବହୁ ବହୁତ ସ୍ଵପ୍ନ ଦେଖିଛି ଛୋଟବେଳୁ ଆଉ ଛୋଟବେଳୁ ସ୍କୁଲ୍ କଲେଜ୍ ଟିଉସନ୍ ମୁଁ ମଧ୍ୟ ସାଙ୍ଗମାନଙ୍କ ସହିତ କ୍ରିକେଟ୍ ମଧ୍ୟ ଖେଳିଛି କ୍ରିକେଟ୍ ମୋର ପ୍ରିୟ ଖେଳ ଯାହାକି ସଚିନ ତେନ୍ଦୁଲକର ବିରାଟ ରୋହିତ ଶର୍ମା ବଡ଼ ବଡ଼ ଖିଲାଡ଼ି ଏହି ଖେଳ ଖେଳିକି ବହୁତ ନାଁ ମି କମେଇଛନ୍ତି ତେଣୁ ମତେ କ୍ରିକେଟ୍ ଭଲ ଲାଗେ କ୍ରିକେଟ୍ ଇଂରେଜମାନଙ୍କୁ ମୁଁ ଧନ୍ୟବାଦ ଦେବି ଯେ କ୍ରିକେଟ୍ ଭଳି ଗୋଟେ ଗେମ୍କୁ ସେ ବାହାର କରିଛନ୍ତି ଆଉ କ୍ରିକେଟ୍ ଖେଳିଲେ ମାଇଣ୍ଡ ଫ୍ରେସ୍ ଭଲ ମଧ୍ୟ ଲାଗେ ଶରୀର ପାଇଁ ଭଲ କ୍ରିକେଟ୍ କ୍ରିକେଟ୍ ଓଭର୍ରେ ଓଭର୍ କରେ ଛଅଟା ବଲ୍ ଛଅଟା ବଲ୍ ରହିଥାଏ ଛକା ଚାରି ରାଉଣ୍ଡ୍ରେ ମଧ୍ୟ ଦର୍ଶକ ଦର୍ଶକମାନେ ମଧ୍ୟ କ୍ରିକେଟ୍ ମୋ ସାଙ୍ଗମାନେ ବି ମଧ୍ୟ କ୍ରିକେଟ୍ ଖେଳିବାକୁ ପସନ୍ଦ କରନ୍ତି ଅନେକ ଲୋକ ବି ମଧ୍ୟ କ୍ରିକେଟ୍ ଖେଳିବାକୁ ପସନ୍ଦ କରନ୍ତି କ୍ରିକେଟ୍ ଏପ ଏଭଳିଆ ଗେମ୍ ଯେ ବହୁତ ଲୋକଙ୍କର ମନ ଛୁଏଁ କ୍ରିକେଟ୍ ଗେମ୍ କ୍ରିକେଟ୍ ଗେମ୍ ଖେଳିଲାବେଳେ ବହୁତ ଏଗାର ଜଣ ଏଗା ଏଗାର ଜଣ ଖେଳନ୍ତି କ୍ରିକେଟ୍ରେ କ୍ରିକେଟ୍ରେ ଛଅଟା ଷ୍ଟିକ୍ ଛ ଓଭର୍ କରେ ଛଅଟା ବଲ୍ ଆଉ କିଛି ମଧ୍ୟ ଇତ୍ୟାଦି ଇତ୍ୟାଦି କେତେ ମଧ୍ୟ ରୁଲ୍ ଅଛି ଅମ୍ପେୟାର୍ ଦୁଇଟା ଅମ୍ପେୟାର୍ ଆହୁରି ମଧ୍ୟ କେତେ ରୁଲ୍ ଅଛି କ୍ରିକେଟ୍ ସମସ୍ତେ ଛୋଟ ବଡ଼ ଛୋଟରୁ ବଡ଼ ଆମ ଗାଁରେ ଟୁର୍ଣ୍ଣାମେଣ୍ଟ୍ ଫୁର୍ଣ୍ଣାମେଣ୍ଟ୍ ହେଲେ ବି ସବୁ ଲୋକମାନେ ଯାଇଁକି ସେଟି ଦେଖନ୍ତି କ୍ରିକେଟ୍ କ୍ରିକେଟ୍ ଏଭଳିକି ନିଶା ଯେ କ୍ରିକେଟ୍ ମଧ୍ୟ ବହୁ ଲୋକଙ୍କୁ ପସନ୍ଦ ଛୋଟରୁ ବଡ଼ ପର୍ଯ୍ୟନ୍ତ ସ୍କୁଲ୍ କଲେଜ୍ରେ ମଧ୍ୟ ଟୁର୍ଣ୍ଣାମେଣ୍ଟ୍ ହଏ ବାହାରରୁ ଆସନ୍ତି ପିଲା ଖେଳନ୍ତି କ୍ରିକେଟ୍ ମୋର ପ୍ରିୟ ଗେମ୍ କ୍ରିକେଟ୍